ଆମ ଅଞ୍ଚଳରେ ବା ଆମ ଗାଁରେ ବୟସ୍କ ଲୋକମାନେ ବିଭିନ୍ନ ଖେଳ ଖେଳିଥାନ୍ତି ଏବଂ ସେମାନେ ପ୍ରାୟତଃ ତାସ୍ ଚେସ୍ କ୍ୟାରମ୍ ଏବଂ ଅନ୍ୟାନ୍ୟ ଖେଳ ମଧ୍ୟ ଖେଳିଥାନ୍ତି ଯେମିତିକି ସେମାନେ ବୃଦ୍ଧ ହୋଇଥାନ୍ତି ସେମାନେ ଫୁଟବଲ୍ କିମ୍ବା କ୍ରିକେଟ୍ ଏବଂ ଭଲିବଲ ସେମାନେ ଖେଳି ନଥାନ୍ତି ଏବଂ ବିଶେଷ ସେମାନେ ତାସ୍ ଖେଳରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଯେହେତୁ ସେମାନେ ବୃଦ୍ଧ ତେଣୁ ସେମାନେ ତାସ୍ ଖେଳ ପ୍ରତି ଅଧିକ ଗୁରୁତ୍ୱ ଦେଲେ ସେମାନେ ସେଥିରେ ଅଧିକ ମଜା ମଧ୍ୟ ପାଆନ୍ତି ଏବଂ ସେ ସେମାନେ ଅଧିକ ତାସ୍ ଖେଳ ଉପରେ ଗୁରୁତ୍ୱ ଦେଇଥାନ୍ତି ଏବଂ ଆମ ଅଞ୍ଚଳରେ ତାସ୍ ଖେଳର ପ୍ରତିଯୋଗିତା ମଧ୍ୟ ହେଇଥାଏ ଏବଂ ସେଇ ଖେଳରେ ଅଧିକ ପ୍ରତିଯୋଗୀ ତଥା ଟିମ୍ଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିଥାନ୍ତି ଏବଂ ସେଇ ଖେଳରେ ବିଭିନ୍ନ ପ୍ରକାର ପ୍ରାଇଜ୍ ବା ପୁରସ୍କାର ମଧ୍ୟ ରଖାଯାଇଥାଏ ଯେମିତି କୁକୁଡ଼ା ଏବଂ ଅନ୍ୟାନ୍ୟ କୁକୁଡ଼ା ବା ବ୍ରଏଲର୍ ହେଉ କିମ୍ବା ଆଉ ଅନ୍ୟାନ୍ୟ ଦେଶୀ କୁକୁଡ଼ା କିମ୍ବା ଛେଳି ଛେଳି ମଧ୍ୟ ରଖିଥାଉ ଆଉ ପଇସା ମଧ୍ୟ ସେଇ ପ୍ରାଇଜ୍ରେ ଅନ୍ତର୍ଭୁକ୍ତ କରିଥାଉ ସେଇ ବୃଦ୍ଧ ଲୋକମାନେ ଅନ୍ୟ ଅନ୍ୟ ଗ୍ରାମ ବା ଗ୍ରାମାନ୍ତରରୁ ଆସି ଏହି ଖେଳରେ ଅଂଶଗ୍ରହଣ କରନ୍ତି ଏବଂ ଯେଉଁ ଦଳ ସେଥିରେ ଉଇନର୍ ହୁଏ ତାକୁ ପ୍ରଥମ ପ୍ରାଇଜ୍ ଦେବା ସହିତ ତାକୁ ସମ୍ବର୍ଦ୍ଧନା କରାଯାଏ ଏବଂ ସେହି ଦଳକୁ ଆଗ ବା ଆଗ ଆସୁଥିବା ନେକ୍ସଟ୍ ଇଅର୍କୁ ତାକୁ ବିନା ଏଣ୍ଟ୍ରି ଫିରେ ତାକୁ ଯୋଗଦାନ କରାଯିବାପାଇଁ ଉଁ ପରାମର୍ଶ ଦିଆଯାଇଥାଏ